ମୁଁ ଲଗେଇଥିବା ବଗିଚାର ଫୁଲଫଳ ଦେଖି ବହୁତ ଖୁସି ହୁଏ ଯେମିତି ଲାଗେ କି ଆଉ ଟିକେ ହେଉ ଆଉ ଅଧିକ ଫଳ ହେଲେ ମୋ ମାନେ ନିଜେ ତ ଖାଇବୁ ଆଉ ବଜାରରେ ବି ବିକ୍ରି କରିବି ଆଉ ବିକ୍ରି କରିସାରିଲା ପରେ କିଛି ପଇସା ପାଇବି ପଇସା ପାଇସାରିଲା ପରେ ମୋ ପରିବାର ଭଲସେ ଚଳିବେ କି ମୋ ପିଲାମାନେ ସ୍କୁଲରେ ପଢ଼ାପଢ଼ି କରିବେ ସେଇଟା ମୁଁ ପଇସା ଖର୍ଚ୍ଚ କରିବି କି ମୋ' ପିଲାଛୁଆମାନଙ୍କ ପାଇଁ ଡ୍ରେସ୍ କିଣିବି ନା କଣ କରିବି ଏଇଟା ଭାବେ ଆଉ ଭାବିକରି ଆସେ ଆହୁରି ଦେଖିଲେ ଯେମିତି ଆଗୁକୁ ଆହୁରି ଟିକେ ହଉ ଆଉ ସେମିତି ଭାବେ ମାନେ ବହୁତ ଖୁସି ବି ଲାଗେ ତ ଭାବେ କି ଯେ ଆହୁରି ହଉ ଆଉ ମୋ ପିଲାମାନଙ୍କୁ ଯେମତି ମୁଁ ଭଲସେ ରଖିବି ମୋ ପରିବାର ବି ଭଲରେ ରହିବେ